ବିଦ୍ୟମାନ ଗଛ କହିଲେ ଆମେ ସେଥିରୁ ଧରନ୍ତୁ ଆମ୍ବ ପିଜୁଳି ଆକୁ କ'ଣ କରୁ ନା ଆଉ କଲବିିହାଏ ଗୋଟେ ଟାକୁଆ ଆମ୍ବରୁ ତା'ର କଲମୀ ବାହାରିଲା କଲମୀ ଦ୍ୱାରା ସେ ଚାରା ଉତ୍ପାଦନ କଲା ଏବଂ ସେ ଚାରାକୁ ଆମେ ରୋପଣ କରି ଗଛରେ ସାର ତା'ର ଭିଟାମିନ୍ସ ଏସବୁ ଦେଇଦବା ଦ୍ୱାରା ଗଛଟି ଉନ୍ନତ ହୁଏ ତାକୁ ଆମେ ଗଛ ପାଣି ଦେଇ ଯାହାଦ୍ୱାରା ଗଛଟି ଆସ୍ତେ ଆସ୍ତେ ବଂଶ ବିସ୍ତାର କଲା ତା ଦ୍ୱାରା ଗଛ ଫଳିଲା ଫଳିବା ଦ୍ୱାରା ବିଭିନ୍ନ ପ୍ରକାର ଫଳ ପାଇପାରିଲୁ ଆମେ ତା ଦେହରୁ ଦୂର ବିଦ୍ୟମାନ ଗଛ ରହିଲା ସେଇସବୁ ଜିନିଷରୁ ଆମେ ବିଭିନ୍ନ ପ୍ରକାର ପାଇଥାଉ କଲମୀ ଇତ୍ୟାଦି ଯେତେ ଗୁଡ଼ିଏ ଅଛି ଆମ ପିଜୁଳି ଆମ୍ବ ଅଛି ଏସବୁ ଆମେ କରିଥାଉ କାହିଁକିନା ଆ ଦ୍ୱାରା ସେଗୁଡ଼ା ସହିତ ଆମେ ସେଗୁଡ଼ିକ ଆପଣ କ'ଣ କରୁ ତାକୁ ଆମେ ରିପୋର୍ଟ କରିକିରି ଆମେ ଦରକାର ପଡ଼ିଲେ ଆମେ ତାକୁ ବିଭିନ୍ନ ଆଡ଼େ ବିକ୍ରି ବି କରିପାରୁ କଲମୀ କରିବା ଦ୍ୱାରା କାରଣ ଆମେ ମଞ୍ଜି ଆମ ପାଖରେ ନା ଆମେ ସେଇ କଲମୀରୁ ହିଁ ବିଭିନ୍ନ ଯେତେ ପ୍ରକାର ଚାହିଁବେ ଯେତୋଟି ଗଛ ଚାଲେ ସେତୋଟି ଗଛ ଆମେ କରିପାରିବା କୌଣସି ଅସୁବିଧା ନାହିଁ